ସାର୍ ନମସ୍କାର ସାର୍ ମୁଁ ରଣପୁର ରୁ ମାନସ ରଞ୍ଜନ ମହାପାତ୍ର କହୁଥିଲି ସାର୍ ମୋ ବାଁ ଡାହାଣ ପଟ ଗୋଡ଼ଟା ପୁଟିଆଟା ଦରଜ ହୋଇଛି ଏବଂ ପାନ୍ନା ଟା ଟିକେ ବିନ୍ଧିଲା ଭଳିଆ ଲାଗୁଛି ଆଉ ତାପରେ ତଣ୍ଟିଟା ବସିଛି ତଣ୍ଟିଟା କ୍ଲିଅର ଶୁଭୁନି ଆଉ ଗ୍ୟାସଟାଇଟି ପ୍ରୋବ୍ଲେମ ଟିକେ ରହୁଛି ଯାହା ଦ୍ଵାରା କି ଉର୍ଦ୍ଧ୍ବବାୟୁଟା ଉଠିଲା ଭଳିଆ ମୋତେ ଲାଗୁଛି ମୁଣ୍ଡ ଫୁଣ୍ଡ ବୁଲାଇ ହେଉଛି ନାଇଁ ମୁଁ ମେଡ଼ିକାଲ ଦେଖାଇ ନଥିଲି ଏହି ଘରୋଇ ଉପଚାର ପୂଜା ପଦ୍ଧତିର ଉପଚାର ଏହି ସବୁ କରିଥିଲି

ଆଜ୍ଞା ନୟାଗଡ଼ ହସ୍ପିଟାଲରେ ଯେଉଁ ଦେଖାଇଆ ପାଇଁ କହୁଛନ୍ତି କ'ଣ ପଇସା ପତ୍ର ନେଉଛନ୍ତି କି

ଆପଣ ରହିବେ ତ

ସାର୍ କେତେଟା ରୁ କେତେଟା ଆପଣ ବସୁଛନ୍ତି ଆଉଟଡୋରରେ ଆପଣ ଆଉଟଡୋରରେ ଏଗାରଟା ରୁ ତିନିଟା ବସୁଛନ୍ତି ଆଚ୍ଛା ମୁଁ ଦଶଟା ଆସିକି ଯାଇକି ଆପଣଙ୍କୁ ୱେଟ କରିପାରିବି

ଆଜ୍ଞା ଆଜ୍ଞା

ଆମର ସାର୍ ଆମେ ଏହି ଯେଉଁ ଆଶୁ ଚିକିତ୍ସା ପାଇଁ ଆମ ଗାଁ ଗହଳିରେ ଅନ୍ଧ ବିଶ୍ଵାସ ଗୁଡ଼ିଏ ଜମିକି ରହିଛି ଯାହା ଦ୍ଵାରା କି ଆମର ମୁଣ୍ଡ ବୁଲାଇ ହେଲେ କିଏ କହୁଛି ସଜନା ପତ୍ର ବାଟିକି ପିଇଦିଅ କିଏ କହୁଛି ମହୁ ପାଣି ପିଇଦିଅ କିଏ କହୁଛି ଚିନି ପାଣି ଟିକେ ପିଇଦିଅ ଏହି ସବୁ ହେଉଛି ଆଉ

ଆଜ୍ଞା ଆଜ୍ଞା ସାର୍ ନମସ୍କାର